ଓଡ଼ିଶାର ଦୁଇ ସାହସିକ ଖେଳ ହେଉଛି କୁସ୍ତି ଯେଉଁକି ଦୁଇ ପଟର ଲୋକ ଖେଳିଥାନ୍ତି ଏହି କୁସ୍ତି ଖେଳରେ ମରିଯିବାର କିଛି ସମ୍ଭାବନା ମଧ୍ୟ ଥାଏ ହେଲେ ବି ଓଡ଼ିଶାର ଲୋକମାନେ କୁସ୍ତି ଖେଳ କୁସ୍ତି ଖେଳିଥାନ୍ତି ଓଡ଼ିଶାର ଖେଳ କୁସ୍ତି ଖେଳ ଲୋକମାନଙ୍କର ଗୋଡ଼ ହାତ ଭାଙ୍ଗି ଯିବାର ସମ୍ଭାବନା ମଧ୍ୟ ଥାଏ କି ବ୍ଲଡ଼୍ ବାହାରହାରି ବି ଥାଏ ନିଜ ଜୀବନ ଉପରେ ବହୁତ ବିପଦ ଥାଏ ମରିଯିବାର ବି ସମ୍ଭାବନା ବି ଥାଏ କୁସ୍ତି ଖେଳ ହେଉଛିି ବହୁତ ବିପଦ ଏହି ଖେଳ କୁସ୍ତି ଖେଳ ବିପଦ ହେଲେ ମଧ୍ୟ ଓଡ଼ିଶାର ଲୋକମାନେ ଖେଳିବା ପାଇଁ ଇଚ୍ଛା କରନ୍ତି ଏହି ଖେଳ ଓଡ଼ିଶାର ଖେଳାଯାଏ ଦୁଇ ପଟର ଲୋକମାନଙ୍କ ମଧ୍ୟରେ ବହୁତ ଶତ୍ରୁତା ମଧ୍ୟ ଦେଖାଯାଏ ନିଜ ଜୀବନ ଉପରେ ବିପଦ ମଧ୍ୟ ରହିଥାଏ ଏହି କୁସ୍ତି ଖେଳରେ ହାତ ଗୋଡ଼ ଭାଙ୍ଗି ଯିବାର ସମ୍ଭାବନା ଥାଏ ମୁଣ୍ଡ ଫାଟି ଯିବାର ବି ସମ୍ଭାବନା ଥାଏ ବ୍ଲଡ଼୍ ବାହାରି ବି ଥାଏ ବହୁତ କିଛି ନିଜ ନିଜ ଶରୀରର ବହୁତ କିଛି ପ୍ରୋବ୍ଲେମ୍ ହିଁ ହୋଇଥାଏ ଏହି କୁସ୍ତି ଖେଳରେ ଆଉ କିନ୍ତୁ ଲୋକମାନେ ଏହି କୁସ୍ତି ଖେଳ ପାଇଁ ବି ମଧ୍ୟ ଖେଳିବା ପାଇଁ ଇଚ୍ଛା କରନ୍ତି ସେଥିପାଇଁ ସେ କୁସ୍ତି ଖେଳ ହିଁ ହୋଇଥାଏ ଏହି କୁସ୍ତି ଖେଳ ଦୁଃସାହସିକ ଖେଳ ହୋଇଥାଏ କୁସ୍ତି ଖେଳରେ ଲୋକମାନଙ୍କ ଦୁଇ ପକ୍ଷରୁ ଜଣେ ଜଣେ ଖେଳନ୍ତି ଏହି ଲୋକମାନେ ମଧ୍ୟ ସେଇ ଖେଳିକି ଖେଳିକି ବହୁତ କିଛି ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ଯଦି ଜଣେ ଜଣଙ୍କ ପକ୍ଷରୁ ଯଦି ଜଣେ ଲୋକ ହାତ ଗୋଡ଼ ଭାଙ୍ଗିକି ଖଣ୍ଡିଆ ଖାବରା ହୋଇଥାଏ ତେବେ ସେହି ଲୋକ ଉପରେ ବିପଦ ବହୁତ କିଛି ଥାଏ ଜଣେ ଲୋକଙ୍କ ଉପରେ ବହୁତ କିଛି ବିପଦ ହିଁ ରହିଥାଏ ଯଦି ଜଣେ ଯଦି ଜଣକ ଅବସ୍ଥା ବହୁତ ସଙ୍ଗିନ ହୋଇଥାଏ ତା'ହେଲେ କୁସ୍ତି ଖେଳ ଓଡ଼ିଶାର ଦୁଃସାହସିକ ଖେଳ ହେଉଛି କୁସ୍ତି ଖେଳ ଏହି କୁସ୍ତି ଖେଳରେ ବହୁତ ବିପଦ ଦେଖିବାକୁ ମିଳିଥାଏ